ମୁଁ କ'ଣ କହୁଥିଲି କି ଟିକେ ବୁଲିବାକୁ ଯାଇଥାନ୍ତେ ନନ୍ଦନକାନନ ଯିବା ହଁ ସେହି ଗୋଟାକ ମୁଁ ତୁମକୁ ପଚାରୁଥିଲି କେଉଁଥିରେ ଯିବା ଅଟୋରେ ଯିବା ନା ବସରେ ଯିବା ନାଇଁମ ନହେଲେ ଆମେ ଆମ ସ୍କୁଟିରେ ନେଇକି ନହେଲେ ଯିବା ତୁମେ ମୁଁ ଆଚ୍ଛା ହଉ ତାହେଲେ ଟ୍ରେନରେ ଯିବା ଆଉ ଆଚ୍ଛା ଆପଣଙ୍କର ଦରମାଟା ଆସିଲାଣି ଭାରି ତ ଆଚ୍ଛା ତାହେଲେ ଆମେ ଏଇ ରବିବାର ଯିବା

ମାନେ ଜଣେ ଭିତରକୁ ଯାଇ ପଚାଶ ଟଙ୍କା ଆଉ କ'ଣ କିଛି ତା ଭିତରେ ମିଳିବ ଆଚ୍ଛା ନନ୍ଦନ ନନ୍ଦନକାନନ ଭିତରେ କେଉଁ କେଉଁ ପଶୁ ଅଛନ୍ତି କହିଲେ ଟିକେ

କୁମ୍ଭୀର ଅଛନ୍ତି କୁମ୍ଭୀର କେତେ ଟିକିଆ ଅଛନ୍ତି ସେଠାରେ ହଁ ମୋତେ ତ କୁମ୍ଭୀର ଦେଖିବାକୁ ଭଲ ଲାଗେ ନା ଆଚ୍ଛା ବାଘ ଭିତରେ ଚିତା ବାଘ ଅଛି କି ଏ ଯେଉଁ କୁହନ୍ତି କଲରା ବାଘ ଗୋଟେ କାଲରା ପତରିଆ ସେଇଟା ଅଛି ନା ନାହିଁ ଅଛି ଆଉ ସେଇଠି କି କି ପ୍ରକାର ସାପ ଦେଖିବାକୁ ମିଳିବେ ଟିକେ କହିଲେ

କେଉଁ ମାଙ୍କଡ଼ ଯେଉଁ ଆମେ ଯେଉଁ ବାହାରେ ଦେଖୁଛେ ସେଇ ମାଙ୍କଡ଼ ନା ଅଲଗା କିଛି

ତାହେଲେ ଆମେ ବୋଟିଂରେ ବସିବା ତୁମେ ମୁଁ ଆଉ ସେଥିରେ ଚାଲିଲା ବେଳେ ଚାଲି ଚାଲି ଗୋଡ଼ କ'ଣ ହେଇଯିବ ତା ଭିତରେ ଆଉ କିଛି ନାହିଁ ଯିବା ପାଇଁ ହଉ ଠିକ ଅଛି ଆଉ ରବିବାର ଦିନ ଆମେ ଟ୍ରେନରେ ଯିବା ଆଚ୍ଛା ହଉ ଠିକ ଅଛି